ଆଜ୍ଞା ଯାତ୍ରା ବେଲେ ଆଜ୍ଞା ମୁଇଁ ପୁରୀ ଯାଇଥିଲି ପୁରୀ ତ ମୋତେ ଭଲ୍ ବଢ଼ିଆ ଲାଗ୍ଲା ଆଜ୍ଞା ପୁରୀ ନ ଗଲି ସମୁଦ୍ର ଦେଖିଲି ସମୁଦ୍ର ଲହଡ଼ା ଭାଙ୍ଗିଲି ତା ପରେ ଗାଧେଇଲି ପଧେଇଲି ସକାଳୁ ଯାତ୍ରା କଲି ଭଲ୍ ଲାଗ୍ଲା ମୋତେ ପୁରୀ ଯିବାର୍ ଲାଗି ଆଜ୍ଞା ହେଲା ପହେଲା ଆମେ ଏଇନୁ ଆମର୍ ଡାଇରେକ୍ଟ୍ ଗାଡ଼ି ନେଇଁନ ସଖାଳୁ ଯିବ ବୋଇଲେ ସମ୍ବଲପୁର୍ ଯିବ ସମ୍ବଲପୁର ନୁ ଡାଇରେକ୍ଟ୍ ଅଛି ଆର୍ ବରଗଡ଼ ଯିବାକୁ ବୋଇଲେ ବରଗଡ଼ ନ ଯିବାକୁ ବୋଇଲେ ବଲାଙ୍ଗୀରି୍ ଇନ୍ଟରସିଟି୍ ଅଛି ସେଇଟା ଯିବ ସେଇଟା ସମ୍ବଲପୁର୍ ଭୁବନେଶ୍ଵର୍ ଭୂବନେଶ୍ଵର୍ ରୁ ପୁଣି ଯିବ ପୁରୀ ପୁରୀ ରୁ ସେନୁ ଦେଖ୍ବ ଦାର୍ଶନିକ୍ ସ୍ଥାନ ଆଜ୍ଞା ଗଲା ବେଲିକେ ଭଲ ଲାଗ୍ସି ଯିବାର୍ ଲାଗି ତାହାଲ୍ କର୍ବାର୍ ଲାଗି ଯିବ ବୋଲ ବଢ଼ିଆ ଦର୍ଶନୀୟ ସ୍ଥାନ ବୁଲି ବୁଲାକରି ଆଇବ ପୁରା ଏକ୍ ନମ୍ବର୍ ଜାଗାଟି ଦେଖ୍ବ ଆର୍ ମୋତେ ପୁରା ଭଲ ଲାଗ୍ଲା ଦେଖି ଆଇଲି ଯେ ଆଉ୍ ପୁରୀ ବିଷୟରେ କାଣା କହିବି ଆଜ୍ଞା ଇନ୍ଟର୍ନେସ୍ନାଲ୍ ସେଇଟା ମୁଣ୍ଡିଆ ଜଗନ୍ନାଥ ମହାପ୍ରଭୁ ସବୁ ଆଡ଼େ ସବୁ ଜାଣିଚ୍ ଆର୍ ସେ ବିଷୟରେ କାଣା କହିବି ସେଇଟା ତ୍ ମହାପ୍ରଭୁ ଜଗତର ନାଥ ବୋଲି ସମସ୍ତଙ୍କର୍ ନାଥ